ଏକ ଜାନୁଆରୀ ଦୁଇହଜାର ଚାରି ଛବିଶ ଜାନୁଆରୀ ଦୁଇ ହଜାର ଚାରି ଏକ ଫେବୃଆରୀ ଦୁଇହଜାର ପାଞ୍ଚ ତିନି ଫେବୃଆରୀ ଦୁଇହଜାର ଛଅ ତେଇଶ ସେପ୍ଟେମ୍ବର ଦୁଇ ହଜାର ଛଅ